ବିଜ୍ଞାପନ ଟିଭିରେ ଟିଭିରେ ଅଧିକାଂଶ ଦିଆଯାଏ ଯେଉଁଟାକି ଲୋକଙ୍କୁ ସଚେତନ କରାଯାଏ ବହୁତ ପ୍ରକାର ଜିନିଷ ଯେମିତିକି ଲୋକମାନେ ବହୁତ୍ ପ୍ରକାରର ମିସ୍ୟୁଜ୍ କରୁଛନ୍ତି ଯାହା ଜିନିଷର ଯେଉଁଟାକି ଆମେ ଆଜିକା ଡ଼େଟ୍ରେ ଯେଉଁଟା କରିବା କଥା ନୁହେଁ ସେ ଜିନିଷ ସବୁ ସେମାନେ କରୁଛନ୍ତି ଯେଉଁଟାକି ତାକୁ ଯେଉଁଟାକି ଲୋକଙ୍କୁ ବହୁତ ଆଫେକ୍ଟେଡ୍ କରୁଛି ସେ ଜିନିଷ ସେ ସେଇଠି ଇଏ କରୁଛି ମାନେ ଆପଣଙ୍କୁ ୱାରନିଂଗ ଦଉଛି ଓ ବିଭିନ୍ନ ପ୍ରକାର ଆଡ଼ଭଟାଈଜମେଣ୍ଟ ଦ୍ୱାରା ଆପଣଙ୍କୁ ବହୁତ ଜିନିଷ ଜାଣିବାକୁ ମିଳୁଛି ଯେମିତିକି ନୂଆ କ'ଣ ପ୍ରଡ୍ୟୁସ୍ ହେଲା କି ନୂଆ କ'ଣ ବାହାରିଲାକି ଯେଉଁଟାବି ଯେମିତିକି ଏବେ ରିସେଣ୍ଟଲି ଯେଉଁ ଭିରାଟ୍ କୋହଲୀର ଯେଉଁ ରଗୋନ୍ ବ୍ରାଣ୍ଡ୍ ଯେଉଁ ଲଂଚ୍ କରିଥିଲା ତାକୁ ସିଏ ସେଇ ଜିନିଷଟା ସେ ଯଦି ଆଡ଼ଭଟାଈଜମେଣ୍ଟ କରିଥାନ୍ତ ତ କେହି ଅବଶ୍ୟ ଲୋକ ଜାଣି ପାରିନଥାନ୍ତେ ରୋଗନ୍ର ଏତେ ବଡ଼ ବ୍ରାଣ୍ଡ୍ ଅଛି ବୋଲି ବି କି ଏବେ ଯେହେତୁ ସେ ସେ ଜିନିଷଟା ବେଶୀ ଭାବରେ ଅର୍ଗାନାଇଜ କରିକି ମାନେ ଆଡ଼ଭଟାଈଜ କରିକି ନିଜେ ନିଜେ ନିଜ ବ୍ରାଣ୍ଡ୍ ବୋଲି ନିଜ ଆଡ଼ୁ ଏତେ ବଡ଼ ମାନେ ବ୍ୟାକ୍ ସପୋର୍ଟ ଦଉଛି ଯେ ଯେମିତିକି ତାର ମାନେ ନିଜର ଗୋଟେ ଅଲଗା ପ୍ରକାର ବ୍ରାଣ୍ଡ୍ ଅଛି ସେ ଭଳିଆ ଟାଇପ୍ର ସେ ସେ ଜିନିଷଟାକୁ ଜଣାଉଛି ମାର୍କେଟ୍ରେ ଓ ଆଡଭଟାଈଜମେଣ୍ଟ ବହୁତ ପ୍ରକାରର ବେନିଫିଟ୍ ବି ହୁଏ ଆମକୁ ଯେଉଁଟାକି ଆମ ନିଜ ଭିତରେ ବି ଜାଣି ହୁଏ ଓ ବହୁତ ଲୋକଙ୍କୁ ଜଣେଇ ବି ଥାଏ ସେଇ ଆଡ଼ଭଟାଈଜମେଣ୍ଟ ଦ୍ୱାରା ଆଉ କିଛି ଏତେ ବିଭ୍ରାଟ ବି ହୁଏ ନାହିଁ ଆମର ସେ ଆଡ଼ଭରଟାଈଜମେଣ୍ଟ ସବୁକିଛି ଭଲ ହେଇଚାଲେ